ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ସଂଖ୍ୟା ପାଞ୍ଚଟି ଶହେ ପନ୍ଦର ତିନି ଶହ ଅଠର ନଅ ଶହ ଅନେଶ୍ଵତ ନଅ ହଜାର ନଅ ଶହ ଅନେଶ୍ଵତ ଅନେଶ୍ଵତ ହଜାର ନଅ ଶହ ଅନେଶ୍ଵତ